କିଏ କହୁଥିଲେ ହଁ ଯେ ଆମର ଦେଖୁ ଆମର ତ ପହଲା କମ୍ପାନୀ ଅଛେ ସୁରଟରେ ଅଛେ ଗୁଜୁରଟରେ ଅଛି ବେଙ୍ଗଲୋରରେ ଅଛି ସେ ଆପଣ ସେ କେନ୍ କେନ୍ ସାଇଜ୍ର କପଡ଼ା ଦରକାର କେନ୍ କେନ୍ ଡିଜାଇନ୍ର ସେ ଏରିଆର ଦରକାର ବଲେ କହବେ ବଲେ ଆମେ ଆପଣ କିଛି କହିପାର୍ମୁ ପୁରା ଟ୍ରେଭେଲ୍ରେ ଆମର୍ ବଙ୍ଗାଲି ମିଲ୍ବା ସୁରରେ ଟିକେ ମହଙ୍ଗା ପଡ଼୍ବା ପ୍ରାଇସ୍ଟା ମୋର ବେଙ୍ଗଲୋରରେ କହିଲେ ଟିକେ ଶସ୍ତା ମିଳିବ ହୁଁ କେତେ କେତେ ପ୍ରାଇସ୍ର ଦରକାର ଅଛି କୁହନ୍ତୁ ପ୍ରାଇସ୍ ପ୍ରାଇସ୍ କହୁଛି ମୁଁ ହୁଁ ଆଉ ଟିକେ ଷାଠିଏ ସତୁରୀ ହଜାର ନେଲେ ଟିକେ କମାଇ ଦେମା ପ୍ରାଇସ୍ ଆଉ ମୁଁ ତମେ ପଚାଶ ଶହେ ଟଙ୍କା ଫାଷ୍ଟ ଦେଇଦବ ତାପରେ ନେଇକିରି ବିକି ବୁକା କରି ଆରାମସେ ଦବ ହେଲା ହଁ ତମ ତ ବହୁତ ଲୋକ ଆମର ନା ଆସିକିନା ହଁ ହଁ ହଁ ଠିକ୍ ଅଛେ ତମ ଇଚ୍ଛା ଦେଖ କାଲି ଆସିପାର ପରଦିନ ବି ଆସିପାର